ମୁଁ ରିସେଣ୍ଟଲି ଆପଣଙ୍କ ଆପ୍ରୁ ଗୋଟେ କୁର୍ତ୍ତୀ ଅର୍ଡ଼ର୍ କରିଥିଲି ସେଇଟା ମୋତେ ଦୁଇଦିନ ତଳେ ଡେଲିଭର୍ ହେଇଛି ସେ ସେ କୁର୍ତ୍ତୀ ଏକ୍ଜାକ୍ଟ୍ଲି ମୋର ଗୋଟେ ସାଙ୍ଗଟେ ବି ଅର୍ଡ଼ର୍ କରିଥିଲା ଫାଷ୍ଟ୍ ତା'ର ସେ କୁର୍ତ୍ତୀର ଡିଜାଇନ୍ ବହୁତ ଫାଣ୍ଟାଷ୍ଟିକ୍ ଥିଲା ସେ କିନ୍ତୁ ସେ ଯେଉଁଟା ଅର୍ଡ଼ର୍ କରିଥିଲା ସେଇଟା ଟିକେ ଡିଫେକ୍ଟ ପ୍ରଡ଼କ୍ଟ ଆସିଥିଲା ତଥାପି ମୁଁ ଅର୍ଡ଼ର୍ କରିଥିଲି ସେ ତାହାର ପ୍ରାଇସ୍ ଫୋର୍ ଫିଫ୍ଟି ଥିଲା ପ୍ରାଇସ୍ ହିସାବରେ ତ ବହୁତ ଭଲ ଦେଖାଯାଉଥିଲା ଆକର୍ଡିଙ୍ଗ୍ ଟୁ ପିକ୍ଚର୍ କିନ୍ତୁ ଯେତେବେଳେ ରିଅଲ୍ ଆସିକି ଦୁଇଦିନ ତଳେ ପହଞ୍ଚିଲା ମୁଁ ତା'କୁ ଓପନ୍ କରିକି ଦେଖିଲି ତା'ଠାରୁ ବି ବହୁତ ଭଲ ଅଛି କୁର୍ତ୍ତୀଟା ଏତେ କମ୍ ପ୍ରାଇସରେ ଏତେ ଭଲ କୁର୍ତ୍ତୀ ଦେଇଥିବାରୁ ଧନ୍ୟବାଦ ଆଉ କୁର୍ତ୍ତୀର ଫା ଫାବ୍ରିକଟା ବି ବହୁତ ଭଲ ଅଛି ସଫ୍ଟ ଅଛି କଟନ୍ ଅଛି ଆଉ ଡିଜାଇନ୍ ବି ବହୁତ ଫ୍ୟାବୁଲସ୍ ଅଛି କୁର୍ତ୍ତୀରେ ମିରର୍ ୱାର୍କ୍ ହେଇଛି ସେଇଟା ବି ବହୁତ ବଢ଼ିଆ ଲାଗୁଛି ଆଉ କଲର୍ ବି ପ୍ରେଟି ଅଛି ତ ଟୋଟାଲି ଆପଣଙ୍କର ଟୋଟାଲି ଆପଣଙ୍କର କୁର୍ତ୍ତୀଟା ବହୁତ ଫାଣ୍ଟାଷ୍ଟିକ୍ ହେଇଛି ଧନ୍ୟବାଦ ଆଉ ଆପଣ ଏହିପରି ପ୍ରଡ଼କ୍ଟ ସେୟାର୍ କରୁଥାନ୍ତୁ ଆମେ ଏହିପରି କିଣିଥାନ୍ତୁ